ମୁଁ ଏମ୍କେଭିୱାଇ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆଗ୍ରହୀ କିନ୍ତୁ ନିକଟତମ ତାଲିମ କେନ୍ଦ୍ର ମୁଁ ଜାଣିନାହିଁ ଦୟାକରି ଆପଣ ମୋତେ ନିକଟତମ ତାଲିମ କେନ୍ଦ୍ର ଦେଖେଇ ପାରିବେ କି ଭାଇ ଆଉ ମୁଁ ଯେଉଁ ପ୍ରଶିକ୍ଷଣରେ କାମ କରୁଛି ତାହା ବହୁତ ବଢ଼ିଆ ପ୍ରଶିକ୍ଷଣ ଦେଇଥିବା ଏମ୍କେଭିୱାଇ ଯାହା ଯେଉଁ ପ୍ରଶିକ୍ଷଣ ଅଛି ତାହା ବହୁତ ଭଲ ଏବଂ ଆମକୁ ବହୁତ ଉଚ୍ଚକୁଟୀର ସମ୍ମାନ ପ୍ରଦାନ କରିଥାଏ ଏବଂ ଯେଉଁ ମିଟିଂଗୁଡ଼ାକ ହୁଏ ବା ଯାହା କିଛି ବି ହୋଇଥାଏ ତାହା ଅନେକ ଲୋକରେ ଆସନ୍ତି ସେଠି ଅଂଶଗ୍ରହଣ କରନ୍ତି ଏବଂ ସବୁ ବଡ଼ ବଡ଼ ଲୋକମାନେ ଯାହା ବି ଅଛନ୍ତି ସେମାନେ ବି ଆସନ୍ତି ଏବଂ ଏଠାରେ ଅଂଶଗ୍ରହଣ କରନ୍ତି ଫଲତଃ କ'ଣ ହୁଏନା ସେମାନେ ବହୁତ ଖୁସିରେ ରହିପାରନ୍ତି ଏବଂ ସେମାନେ ନିଜର ଜୀବନ ଧାରଣର ମାନକୁ ଉନ୍ନତ ବି କରିପାରନ୍ତି କାହିଁକି ନା ପିଏନ୍କେବିୱାଇ ଏମିତି ଏକ ପ୍ରଶିକ୍ଷଣ ଯେଉଁଠାରେ କି ପଇସା ମଧ୍ୟ ହେବ ଆମେ ଆମେ ଉନ୍ନତି ବି କରିପାରିବା ଆୟ ମଧ୍ୟ କରିପାରିବା ତ ସେଥିପାଇଁ ପିଏନ୍କେବିୱାଇ ଯେଉଁ ଅଛି ସେହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ମୁଁ ଆଗ୍ରହୀ ତେଣୁ ମୋତେ ଆପଣ ନିକଟତମ ତାଲିମ କେନ୍ଦ୍ର ଦେଖେଇଦିଅନ୍ତୁ କାହିଁକିନା ମୁଁ ସେଠାକୁ ଯାଇ ମୁଁ ସେଇ ଅବସରରେ ଭାଗ ନେମି ବା ମୁଁ ସେଇ ଅବସରରେ କାର୍ଯ୍ୟ କରିବି ତେଣୁ ମତେ ଯଦି ଆପଣ ପିଏମ୍କେଭିୱାଇ ଯୋଜନା ବା ପ୍ରଶିକ୍ଷଣ ଯେଉଁ ଅଛି ସେଠାର ଯଦି ଆପଣ ଆଡ଼୍ରେସ୍ ଦେଲେ ମୁଁ ସେଠାକୁ ଯିବି ଏବଂ ଏଠୁ ତ ତାହା ବହୁତ ଦୂର ଥିବ ତେଣୁ ମୁଁ କ'ଣ ରିକ୍ସାରେ ପଲେଇଯିବି ନହେଲେ କ୍ୟାବ୍ରେ ଯିବି କାହିଁକିନା ଅନେକଗୁଡ଼ିଏ କ୍ୟାବ୍ ମାଲିକ ଏମିତି ଅଛନ୍ତି ଯାହାକି ବହୁତ ଭଲ ଲୋକମାନେ ଏବଂ ସେମାନଙ୍କର ଦ୍ୱାରା ଏବଂ ସେମାନଙ୍କର ଭଲ ପାଇବା ବା ସେମାନଙ୍କ ଦ୍ୱାରା ଅନେକ ଲୋକ ସେମାନଙ୍କ ପ୍ରତି ଆକୃଷ୍ଟ ହୁଅନ୍ତି କାହିଁକିନା ଯିଏ କ୍ୟାବ୍ ଚଲାଏ ସିଏ କ୍ୟାବ୍ ମାଲିକ ବହୁତ ଭଲ ଲୋକ ହେଇଥିବା କଥା ଏବଂ ଯିଏ କ୍ୟାବ୍ ଚଲଉଛିି ଡ୍ରାଇଭର ସିଏ ସିଏ ନିଜ କ୍ୟାବ୍କୁ ବା ନିଜେ ବସୁଥିବା ଲୋକମାନଙ୍କୁ ସିଏ ନିଜ ପରିବାରର ସଦସ୍ୟ ବୋଲି ମାନିବା କଥା କାହିଁକିନା ଏହିଭଲି ବୋଲି ମାନିଲେ ଆଜି ଆମ ଦୁନିଆ ଆଜି ଆଉ ଉଚ୍ଚତର ହେବ ଆଉ ଉଚ୍ଚକୁଟୀର ହେବ ଏବଂ ଆଉ ବିକଶିତ ମଧ୍ୟ ହୋଇପାରିବ ଏବଂ ସବୁକିଛି ସମ୍ଭବ ମଧ୍ୟ ହୋଇପାରିବ